ଗ୍ରାମୀଣ ସମ୍ପ୍ରଦାୟର ଖେଳାଖେଳି କରିବା ମାଧ୍ୟମରେ ବ୍ୟକ୍ତିମାନେ ପ୍ରଥମେ ଆମର ଗାଁ ଗହଳି ରେ ଯେଉଁ ଖେଳନ୍ତି ସେଇଟା ଦ୍ବାରା ସେମାନେ ଆମର ଗୋଟେ ପ୍ରଶିକ୍ଷକ ଥାଆନ୍ତି ସେଇଠି ଦେଖନ୍ତି ପିଲାଟି ଭଲ ଖେଳୁଛି ଖେଳିବା ଦ୍ୱାରା ସେମାନେ ବ୍ଲକ ଲେବୁଲକୁ ଯାଇଥାନ୍ତି ବ୍ଲକ ଲେବୁଲରେ ସେମାନେ ଯେତେବେଳେ ଠିକ୍ ଭାବରେ ଖେଳାଖେଳି କରିଥାନ୍ତି ସେଇଠି ଆମର ମାନେ ଡିଷ୍ଟ୍ରିକ୍ଟ ଲେବୁଲକୁ ଯାଆନ୍ତି ଡିଷ୍ଟ୍ରିକ୍ଟ ଲେବୁଲରୁ ପୂର୍ଣ୍ଣବାର ଯଦି ସେଠି ମଧ୍ୟ ଭଲ ପ୍ରଦର୍ଶିତ କରନ୍ତି ଖେଳରେ ସେମାନେ ଆମର ଆମର ଷ୍ଟେଟ୍ ଲେବୁଲ କୁ ଯାଆନ୍ତି ଯାହାଫଳରେ କି ଷ୍ଟେଟ୍ ଲେବୁଲରେ ସେମାନେ ନ୍ୟାସନାଲିଟି ହୋଇ ପାରିଥାନ୍ତି ଭଲ ଖେଳିବା ଦ୍ୱାରା ସେମାନେ ଆମର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର କର୍ମ ରେ ନିଯୁକ୍ତି ମଧ୍ୟ ପାଇପାରନ୍ତି ଯାହାଫଳରେ କି ସେମାନେ ମାନେ ନିଜର ଆତ୍ମ ସନ୍ତୋଷ ଉପଲବ୍ଧ ମଧ୍ୟ କରି ପାରିଥାଆନ୍ତି